ଜୀବନରେ ମିଳିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭିତରୁ ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଏହା ଚିରନ୍ତନ ସତ୍ୟ ଅଟେ ଯିଏ ପରର ଅସୁବିଧା କରିଛି ସିଏ ଦିନେ ନା ଦିନେ ଅସୁବିଧାର ସମ୍ମୁଖୀନ ହୋଇଛି ଏହା ମୋତେ ବହୁତ ପ୍ରଭାବିତ କରାଇବା ସହିତ ଅନ୍ୟମାନଙ୍କୁ ବି ପ୍ରଭାବିତ କରିଅଛି